ଆମ ଓଡ଼ିଶାରେ ବହୁତଗୁଡ଼ିଏ ଏମିତି ଅଞ୍ଚଳ ଅଛି ଯେଉଁ ଅଞ୍ଚଳଗୁଡିକ କି ସେମାନଙ୍କ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ବିଶେଷ ଭାବରେ ପ୍ରସିଦ୍ଧ ଏବଂ ସେଇ ସ୍ଥାନକୁ ଆମେ ବାରମ୍ବାର ଯିବା ପାଇଁ ଆମର ଇଚ୍ଛା ହୋଇଥାଏ ସେମିତି ଆମ ଏଇ ଅଞ୍ଚଳରେ ଥିବା ବା ପାତାଳି ଶ୍ରୀ କ୍ଷେତ୍ର ସେଥିମଧ୍ୟରୁ ଏକ ଅନ୍ୟତମ କ୍ଷେତ୍ର କାରଣ ଏଇ ପାାତଳ ଶ୍ରୀକ୍ଷେତ୍ରକୁ ଯିଏ ଥରେ ଯାଇଛି ସେ ପୁଣି ବାରମ୍ବାର ଯିବାକୁ ଆହୁରି ଇଚ୍ଛା କରିଥାଏ ଏହା ସୋନପୁର ଠାରୁ ପ୍ରାୟ ପଚିଶି ତିରିଶି କିଲୋମିଟର ଦୂରରେ ଅବସ୍ଥିତ ଏବଂ ସେ ପାହାଡ଼ର ନାଁ ହେଉଛି ତ୍ରିପୁର ପାହାଡ଼ ଯେତେବେଳେ କଳା ପାହାଡ଼ ଆଉ ଓଡ଼ିଶା ଆକ୍ରମଣ କରି ସମସ୍ତ ଦେବୀ ଦେବତାକୁ ସେଥିପାଇଁ ଶ୍ରୀ ଜଗନ୍ନାଥକୁ ସେଠାକୁ ଅଣାଯାଇ ସେଠାରେ ପାତାଳି କରି ଶହେ ଚଉରାଳିଶି ବର୍ଷ ରଖାଯାଇଥିଲା ଏବଂ ସେଥିପାଇଁ ସେ ସ୍ଥାନର ମହାତ୍ମ ଖୁବ୍ ଅନନ୍ୟ ଏବେ ସେଇ ସ୍ଥାନରେ ସରକାରୀ ସ୍ତର ବହୁତଗୁଡ଼ିଏ ପଦକ୍ଷେପ ନେଇ ତାହାକୁ କେମିତି ସୌନ୍ଦର୍ଯ୍ୟକରଣ କରାହେବ ସେଥିପାଇଁ ବହୁତ ଚେଷ୍ଟା କରାଯିବ ଏବଂ ଏବେ ସେ ସ୍ଥାନଟି ଖୁବ ସୁନ୍ଦର ଲାଗୁଛି କାରଣ ସେ ପାହାଡ଼ର ଜଙ୍ଗଲ ପରିବେଶ ଘେରା ପାହାଡ଼ ଉପରେ ସେ ଗୁମ୍ଫାଟି ଅବସ୍ଥିତ ଏବଂ ସେଇ ଗୁମ୍ଫାକୁ ଯିବାକୁ ହେଲେ ଆମକୁ ପାଦରେ ଚାଲି ଚାଲି ଯିବାକୁ ପଡ଼ିଥାଏ ମୁଁ ଏବେ ସରକାରୀ ସ୍ତରରେ କିଛି ବାଟ ସେଥିରେ ପାହାଚ ତିଆରି ହୋଇଛି ଏବଂ ସେଥିପାଇଁ ଉପରକୁ ଯିବାରେ କି ସାମାନ୍ୟ ସୁବିଧା ହେଉଛି ଏବଂ ସେଠାରେ ଏକ ଛୋଟ ଝରଣା ମଧ୍ୟ ଅଛି ଯେଉଁ ଝରଣା ପାଣିକି ସବୁ କୁଳକୁଳ ନାଦ କରି ତଳକୁ ବହି ଚାଲିଥାଏ ଏବଂ ସେଇ ଝରଣାଟି ବାହାରେ ଯେଉଁଠାରୁ ବାହାରିଥାଏ ପ୍ରାୟ ତଳ ପର୍ଯ୍ୟନ୍ତ ଆସିନଥାଏ କିଛି ବାଟ ଆସିଲା ପରେ ତାହା ଆପେ ଆପେ ଗୋଟିଏ ସ୍ଥାନରେ ଶୁଖି ଯାଇଥାଏ ଏବଂ ଯେତେ ପାଣି ଆସିଲେ ମଧ୍ୟ ସେଇଠାରୁ ଆଉ ତଳକୁ ତାହା ଯାଇନଥାଏ ଏବଂ ଆମେ ବୁଲିବା ସମୟରେ ସେଠାର ଚାରିଆଡ଼ର ପ୍ରାକୃତିକ ପରିସର ଖୁବ୍ ସୁନ୍ଦର ଥିଲା କାରଣ ଜଙ୍ଗଲ ମଧ୍ୟରେ ବହୁତଗୁଡ଼ିଏ ଗଛ ଗଛଲତା ବିଭିନ୍ନ ପଶୁ ପକ୍ଷୀ ଇତ୍ୟାଦିକୁ ଦେଖିବା ଖୁବ୍ ଭଲ ଲାଗୁଥିଲା ଏବଂ ଆମେ ଖୁବ ଆନନ୍ଦ ସହକାରେ ଯାଇ ସେଇ ସେଇ ଗୁମ୍ଫା ମଧ୍ୟକୁ ଯାଇ ସେ ପ୍ରଭୁଙ୍କୁ ଯେଉଁଠାରେ ରଖିଥିଲେ ତାହା ଦର୍ଶନ କରିଥିଲୁ ଏବଂ ସେଇ ଉପରୁକୁ ଗଲାବେଳେ ଆମକୁ ଖୁବ୍ ମଜା ଲାଗିଥିଲା ଏବଂ ଆମେ ସେଇ ସେଇ ଜାଗାରେ ଯେ ଯାଇଥିଲୁ ସେଇ ଜାଗାର ଅନୁଭୂତିକୁ କେବେ ଭୁଲି ପାରିବୁନାହିଁ